କ୍ରିକେଟ୍ ଗେମ୍ ଗାଁରେ ଆୟୋଜିତ ହେଲେ ଦୁଇଟି ଭିନ୍ନଭିନ୍ନ ଗାଁର ଆଠ ନଅଟି ଦଳକୁ ବଛାଯାଏ ଯେଉଁଥିରେକି ସେଇ ଦଳ ଗୁଡ଼ିକ ସାଙ୍ଗ ହୋଇ କ୍ରିକେଟ୍ ଖେଳନ୍ତି ଯେଉଁଥିରେକି ଏକ ବହୁତ ବଡ଼ ପର୍ବ ଭଳି ପାଳନ କରାଯାଏ ଯେମିତିକି ଆମ ଗାଁରେ କ୍ରିକେଟ୍ ଖେଳ ନଅ ଦଶଟି ଦଳ ଏକା ସାଙ୍ଗରେ ଖେଳନ୍ତି ଆଉ ବିଜେତାକୁ ନିଜେ ପୁରସ୍କୃତ କରିବା ପାଇଁ ଅଧିକାରୀ ଓ ମହନ୍ତ ନିଜେ ଆସନ୍ତି ଯେଉଁଥିରେ ଏକ ଛୋଟ ଯାତ୍ରାର ଆୟୋଜନ କରାଯାଇଥାଏ ବିଭିନ୍ନ ଷ୍ଟଲ୍ଧାରୀ ମାନେ ଆସନ୍ତି ସେଠାରେ ନିଜର ବେପାର ବଢ଼ାନ୍ତି ଆଉ ବିଭିନ୍ନ ଗାଁରୁ ଲୋକମାନେ ଆସି ସେ ଯାତ୍ରାକୁ ଉପଭୋଗ କରନ୍ତି ସେଥିରୁ ଉପଭୋଗ କଲାପରେ ସେମାନେ ନିଜନିଜ ଭିତରେ ଥିବା ସମାଜିକ ସମ୍ପର୍କକୁ ବୃଦ୍ଧି କରାନ୍ତି ଧନ୍ୟବାଦ